କିଛି ବର୍ଷ ପୂର୍ବରୁ ଲୋକମାନେ କିପ୍ୟାଡ଼୍ ଫୋନ୍ ବ୍ୟବହାର କରୁଥିଲେ ଆଉ ଜଣେ ଜଣଙ୍କ ପାଖରେ କିପ୍ୟାଡ଼୍ ମଧ୍ୟ ନଥାଏ ସେଥିପାଇଁ କିଛି ଦେଶ ଦେଶ ବିଷୟରେ କିଛି ଜାଣିପାରୁନଥିଲେ ସମୟ ଅତିକ୍ରମେ ବୈଜ୍ଞାନିକମାନେ ସ୍ମାର୍ଟ୍ ଫୋନ୍ ଉଦ୍ଭାବନ କଲେ ସେଥିପାଇଁ ଲୋକମାନେ ଧୀରେ ଧୀରେ ଜାଣିଲେ ସ୍ମାର୍ଟ୍ଫୋନ୍ କ'ଣ ଜାଣିଲେ ସ୍ମାର୍ଟ୍ଫୋନ୍ କ'ଣ ବ୍ୟବହାର କରିବା ଜାଣିଲେ ସ୍ମାର୍ଟ୍ଫୋନ୍ ବ୍ୟବହାର କରି ଏବେ ଲୋକମାନେ ଦେଶ ମହାଦେଶ ବିଷୟରେ ଜାଣିପାରୁଛନ୍ତି ଅନ୍ଲାଇନ୍ ପେମେଣ୍ଟ୍ କରିପାରୁଛନ୍ତି ଆଉ ଅନ୍ଲାଇନ୍ ସପିଂ ବି କରିପାରୁଛନ୍ତି ଆଉ ଲୋକମାନେ ପାଣିପାଗ ବିଷୟରେ ଜାଣିପାରୁଛନ୍ତି ଲୋକମାନେ ଆଉ ଦେଶ ଦେଶ ମଧ୍ୟରେ ଯେଉଁ ଲୋକମାନେ ଯାଉଛନ୍ତି ତା ସାଙ୍ଗରେ ବି ଯୋଗାଯୋଗ ବି କରିପାରୁଛନ୍ତି ଆଉ ସବୁ ପାଠ ବି ପଢ଼ି ପାରୁଛନ୍ତି ପିଲାମାନେ ସେଥିପାଇଁ ଆମ ଦେଶରେ ବହୁତ ସ୍ମାର୍ଟ୍ଫୋନ୍ ବି ହୋଇଗଲାଣି ସେଥିପାଇଁ ଲୋକମାନେ ବହୁତ ଉପକୃତ ହେଉଛନ୍ତି ଆଉ ମୁଁ ଏବେ ଏୟାରଟେଲ୍ ସିମ୍ ବ୍ୟବହାର କରୁଛି ର ମାସିକିଆ ପଇସା ଲାଗୁଛି ଦୁଇଶହ ଅଣଚାଳିଶ ଟଙ୍କା ଆଉ ଦେଢ଼ ଜି ବି ଦେଢ଼ ଜି ବି ଡାଟା ଡାଟା ଦେଉଛି ନେଟୱାର୍କ୍ ମଧ୍ୟ ଭଲ ଚାଲିଛି ନେଟୱାର୍କ୍ ଆମ ଏଇଠି ନେଟୱାର୍କ୍ ଭଲ ଚାଲିଛି ଏୟାରଟେଲ୍ ନେଟୱାର୍କ୍ ସବୁଠାରୁ କିନ୍ତୁ ସମସ୍ତଙ୍କ ପାଖରେ ମୋବାଇଲ୍ ଫୋନ୍ ନଥିବାରୁ ସେ ବି ଟିକେ ଟିକେ ଇଏରେ ରହୁଛନ୍ତି ଆଉ ଆମେମାନେ ଅସୁବିଧାରେ ଭୋଗ କରୁଛନ୍ତି ଆ ସେଥିପାଇଁ ସ୍ମାର୍ଟଫୋନ୍ ସମସ୍ତଙ୍କ ପାଖରେ ନଥାଏ ଆମେ ସ୍ମାର୍ଟଫୋନ୍ ସମସ୍ତଙ୍କୁ ସମସ୍ତେ ଜାଣିପାରି ସ୍ମାର୍ଟ୍ଫୋନ୍ରେ ବହୁତ ଲୋକମାନେ ଉପକୃତ ହେଉଛନ୍ତି ଦେଶ ଦେଶ ମଧ୍ୟରେ ଜାଣିପାରୁଛନ୍ତି